ହଁ ତ ଏହିସବୁ ଜିନିଷ ଲୋକମାନଙ୍କୁ ବହୁତ ପ୍ରଭାବିତ କରୁଛି ତ ଏହି ସମସ୍ତ ଜିନିଷକୁ କେମିତି ସୁରକ୍ଷିତ ଭାବରେ ଏବଂ ସଂରକ୍ଷଣ କରିବା ସେ ଉପରେ ଦୃଷ୍ଟି ଦେବା ନିହାତି ଆବଶ୍ୟକ